ଏ ଲିସା ତୁ ଯାଇଥିଲୁନା ଆମର ଯୋଉଁ ୟୁଥ୍ ଫେଷ୍ଟ ହେଉଥିଲା ଦେଖତେ ଯାଇଥିଲୁ ହଁ ତୁ ୟୁଥ୍ ଫେଷ୍ଟ ହେଇଥିଲା ଦେଖତେ ଯାଇଥିଲୁ ହଁ ମୁଁ ବି ଯାଇଥିଲି ଏ ତୁ ଦେଖିଛୁନା ସେ ଯୋଉ ଆମର ହାତ ବୁଣା ତିଆରି ବାଉଁଶ ର କାରୁକାର୍ଯ୍ୟ କଣ୍ଢେଇ ଉଲ୍ ତିଆରି ଜିନିଷ ମାଟିରେ ତିଆରି ଜିନିଷ ସବୁ କେତେ ସୁନ୍ଦରର ବିକ୍ରି ହେଉନଥିଲା ହଁ ମୁଁ ବି କିଣିଛି ଆଗୁରୁ ଏ ଜିନିଷ ଆମ ଘରେ ଆମେ ନିଜେ ସବୁ ତିଆରି କରୁଥିଲେ ଆମ ସାହି ପଡ଼ିଶା ବି ତିଆରି କରିକି ଆମକୁ ଦେଉଥିଲେ ଏବେ ତ ସେଗୁଡ଼ା ଏତେ ମହଙ୍ଗା ହେଇଗଲାଣି ଯେ ମାନେ କିଛି ଜିନିଷ କିଣି ହେଉଛି ଓ ସେତିକ ପଇସାରେ ଏବେ ବହୁତ କିଛି ଜିନିଷ ହେଇପାରନ୍ତା କିନ୍ତୁ ଏବେ ତା ଚାହିଦା ଏତେ ବଢ଼ିଯାଇଛି ଯେ ବହୁତ୍ ଦାମ୍ ରେ କିଣିବାକୁ ପଡ଼ୁଛି ହଁ ନିଜେ ତିଆରି କରଥିବାରୁ ବହୁତ କମ୍ ପଇସାରେ ବି କିଛିଟା ହେଇଯାଉଥିଲା ଏବେ ତ ସେଗୁଡ଼ା ହଉନି ଆଉ ତୁ ସେ ଦେଖିଚୁ ଏଁ ଚାନ୍ଦୁଆ କେମତି ତିଆରି ହେଇଥିଲା ଚାନ୍ଦୁଆ ଥିଲା ସେଠି ହଁ ସେଗୁଡ଼ାବି ଏବେ ବହୁତ ଦାମ୍ ହେଇଯାଉଛି ସେଟା ଏବେ ତ ଆମେ ଏଫର୍ଡ଼ କରିପାରୁନେ ଆଗରୁ ସେଟା କେତେ କମ୍ ଦାମ୍ରେ ମିଳୁଥିଲା ଆମ ଘରେବି ଏବେବି ସେ ପୁରୁଣା ଚାନ୍ଦୁଆ ଅଛି ଯେଟାକି ବହୁତ ପୁରୁଣା ହେଇଗଲାଣି ଆଉ ଏବେତ ସେଗୁଡ଼ା ସବୁ ବହୁତ ଦାମ୍ରେ ଆସୁଛି ଲୋକମାନେ ତ ଯେମାନେ ତିଆରି କରୁଥିଲେ ସେମାନେ ତ ଆଉ ତିଆରି କରୁ ନାହାଁନ୍ତି ତାଙ୍କ ଉଁ ତାଙ୍କର ତ ଆଉ କେହି ପସନ୍ଦ କରୁ ନାହାନ୍ତି ଯାଦ୍ଵାରା ସେମାନେ ବି ତ ପଳେଇ ଆଉଛନ୍ତି ବାହାରେ କାମକରିବା ପାଇଁ ଆଉ ସେମାନେ ତିଆରି କରୁ ନାହାନ୍ତି ଯଦି ସେମାନେ ତିଆରି କରନ୍ତେ ସେମାନେ ବି କିଛ଼ି କାର୍ଯ୍ୟକ୍ରମ ହୋଇପା କାର୍ଯ୍ୟକ୍ଷମ ହୋଇପାରନ୍ତେ ଓଡ଼ିଶାର ସେମାନେ ବି ଆଉ ବାହାରକୁ ଯାଆନ୍ତେ ନି କି ଦାଦନ ଖଟନ୍ତେ ନି ଆମ ଓଡ଼ିଶାରେ ବି ଜୀବିକା ନିର୍ବାହ ପାଇଁ ଏଉଡ଼ା ସବୁ କମ୍ ଦାମ୍ ହେଇପାରନ୍ତା ଆମେ ବି ଆମେ ବି ଏସବୁ ଜିନିଷ ଏଫର୍ଡ଼ କରିବା କଥା ଆଉ ସମସ୍ତେ ବି କିଛି ଏ ଏଫର୍ଡ କରିପାରନ୍ତେ ଏସବୁ ଜିନିଷ ତ ଏବେ ତ ସମସ୍ତେ ବାହାରକୁ ପଳେଇ ଯାଉଛନ୍ତି ଆଉ ଏ ସବୁ ଜିନିଷର ଦରଦାମ୍ ବି ବଢ଼ିଯାଉଛି ହଁ ଏସବୁ ଆମେ ଆଗରୁ ବି ଘରେ ତି ଘରେ ଖେଳୁଥିଲେ ଏବେ ସେ ଛୁଆମାନେ ଯେମାନେ ସବୁ ଡ଼୍ୟାନ୍ସ କରୁଥିଲେ ଆମ ଘରେ ଘରେ ବି କରୁଥିଲେ ଏବେ ତ ସେସବୁ କିଛିନାହିଁ ସବୁ ନୂଆ ନୂଆ ମାନେ କଳାକ୍ଷେତ୍ର ହେଇଗଲାଣି ସେଠି ଯାଇକି ଶିଖି ଶିଖିବାକୁ ପଡ଼ୁ ସେପାଇଁ ଫିସ୍ ଦେବାକୁ ପଡ଼ୁଛି ହଁ ସେମିତି କିଛି ହେଇନଥିଲା ଗୋଟେ ଜାଗାରେ ସମସ୍ତେ ଗ୍ରାମବାସୀ ହଉ ମାନେ ଟୋଟାଲ୍ ସମସ୍ତେ ଆସି ବସି ବସିକି ସମସ୍ତେ ନାଚଗୀତ ପରିବେଷଣ କରୁଥିଲେ ଯେଉଁ ଦେଖି ପାରୁଥିଲେ ସୁବିଧାରେ ଏବେ ତ ପଇସା ଦେବାକୁ ପଡ଼ୁଛି ସେଥିପାଇଁ ବି ମୁଁ ତ ବହୁତ ବୁଲିଛି ମାଟିହାଣ୍ଡି ଚିକେନ୍ ଗୋଟେ ହେଇଥିଲା ଏଁ ଖାଇଲୁ ସେଟା ଦେଖିଲୁ କେତେ ଆଗରୁ କେତେ ମାଟି ହାଣ୍ଡିର ଚିକେନ୍ ଟେଷ୍ଟ କେମିତି ଥିଲା ଏବେ କେମିତିକା ହେଇଗଲାଣି ଦେଖିଲୁ ସବୁରେ ଆଁ

ବହୁତ ଦାମ୍ ବି ହେଇଗଲାଣି ସେଟା ହଁ ଆଉ ତୁ ଆଉ କଣ କୋଉଠି ବୁଲିଲୁ କଣ ଖାଇଲୁ ଆଃ ହଉ ଠିକ୍ଅଛି ହଉ ତ ଆଉ କଣ କହୁଛି ରଖୁଛି ତାହେଲେ